ଲୋକମାନଙ୍କର ଫ୍ୟାନ୍ ଦ୍ୱାରା ବହୁତ ଭଲ ହେଉଛି କାହିଁକି ନା ଘରେ ଗରମ ଦ୍ଵାରା ବସିପାରୁନାହାନ୍ତି କିମ୍ବା ଶୋଇପାରୁନାହାନ୍ତି ଫ୍ୟାନ୍ ଥିଲେ ତାଙ୍କର ପବନ ଯେମିତି ବାହାରେ ନବସି ଘର ଭିତରେ ବି ରହିପାରିବେ ସେଇ ସୁବିଧା ହଉଚି ଫ୍ୟାନ୍ ଲଗେଇକି ଶୋଇପାରୁଛନ୍ତି ଆରାମରେ କ'ଣ ସବୁ ଶୁଖେଇବାରେ ବି ଫ୍ୟାନ୍ କାମ ଦଉଛେ ବଡ଼ ଭୋଜି ଭାତରେ କଲେ ବି ଲୋକଯାକ ଗରମରେ ରହିପାରିବେନି ବୋଲିକି ଫ୍ୟାନ୍ ବ୍ୟବହାର କରାଯାଉଛି ଯେଉଁଦ୍ୱାରା ଲୋକମାନେ ଫ୍ୟାନ୍ ଲଗେଇକି ଶାନ୍ତି ପାଉଛନ୍ତି